ଆମ ଆମ ଅଞ୍ଚଳରେ ଧାର୍ମିକ ପର୍ବ ସହିତ ଜଡ଼ିତ ଗଣେଶ ପୂଜା ଆମେ ବିଦ୍ୟାଳୟକୁ ବିଦ୍ୟାଳୟକୁ ଗଣେଶ ପୂଜା କରିବାକୁ ଯ ସମୟ ସକାଳ ଆଠଟାରେ ଗଣେଶ ପୂଜା କରିବାକୁ ଯାଇଥାଉ ସେଇଠାରେ ଗଣେଶ ପୂଜା କରିବା ସମୟରେ ପୂଜାରୀ ଆଗରୁ ଆସିଥାନ୍ତି ଏବଂ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ମଧ୍ୟ ସେଇଠାରେ ଉପସ୍ଥିତ ଥାନ୍ତି ଆମେ ଗଣେଶ ପୂଜାରେ ଗଣେଶ ପୂଜାରେ ଫୁଲ ନଡ଼ିଆ ଧୂପ ଦୀପ ନେଇକି ଯାଇଥାନ୍ତି ପୂଜା କରିବାକୁ ସେଇଟାରେ ଲଡ଼ୁ ଗଣେଶ ପୂଜାରେ ପ୍ରିୟ ହେଉଛି ଲଡ଼ୁ ସେଇଠାରେ ଆମେ ଅରୁଆ ଭାତ ହବିଶ ଡାଲମା ମୁଆଁ ଟିକିରି ଏମିତି ଏମିତି ଅନ୍ୟ କିଛି କିଛି ସୁସ୍ୱାଦୁ ଖାଦ୍ୟ ମଧ୍ୟ ସେଇଠାରେ ଦେବା ପାଇଁ ତିଆରି କରାଯାଇଥାଏ